ମୁଁ ମୋର ବାପା ମାଆଙ୍କୁ ବହୁତ ଭଲ ପାଏ ମୁଁ ବାପା ଆଉ ମାଆ କଣ ମୁଁ ମୋ ଜୀବନରେ ବୁଝି ସାରିଛି ସେ ଯେତେ ସ୍ନେହ ଶ୍ରଦ୍ଧା କରନ୍ତି ହୁଏ ତ ମୋ ଜୀବନ ଭିତରେ ମୁଁ କାହାଠୁ ପାଇ ପାରିବି ନାହିଁ ଦିନକର ଘଟଣା ମୋର ବାହାଘର ଏକ ବର୍ଷ ବିତିଯାଇଛି ମୁଁ ମୋର ବାରିପଟେ କିଛି କାମ କରୁଛି କାମ କରିବା ସମୟରେ ମୋର ସୁନା ମୁଦିଟି ହଜିଗଲା ମୁଁ ବହୁତ ବ୍ୟସ୍ତ ହେଲି ବହୁ ଖୋଜା ଖୋଜି କଲି ତା ସତ୍ୱେ ମଧ୍ୟ ମୁଦିଟି ପାଇଲି ନାହିଁ ଏହି କଥା ନେଇ ମୁଁ ଦିନେ ଦୁଇ ଦିନ ଉପବାସ ରହିଲି ଖାଇବାକୁ ଇଛା ହେଲାଣି ମନ ଭାରି ବ୍ୟସ୍ତ ଲାଗିଲା କିନ୍ତୁ ମୋତେ ମୋର ନନା ବା ବାପା ମୋତେ ସାନ୍ତ୍ୱନା ଦେଇ କହିଲେ ଆରେ ମୁଦି ହଜିଲା କିଛି ଦୁଃଖ କରିବାର ନାହିଁ ଆଜି ହଜିଛି କାଲି କରିପାରିବ କିନ୍ତୁ ତୁ ବ୍ୟସ୍ତ ନ ହୋଇ ମୋ ଶ୍ୱଶୁର ଘର ଦେଇଥିବା ମୁଦିଟି ତୁ ନେ ତୁ ଏହିଟି ପିନ୍ଧେ ମୁଁ ସେହି ଦିନ ଠାରୁ ତାଙ୍କ ମୁଦିଟି ଅଦ୍ୟବାଦୀ ପିନ୍ଧିକି ଅଛି ଆଉ ସେହି ଜିନିଷ ମନେ ପଡ଼ୁଛି